ଆମ ଅଞ୍ଚଳରେ ରଣପୁର ପାଖରେ ଗୋଟିଏ ମଣିନାଗ ଅଛି ମଣିନାଗ ପାହାଡ଼ ଉପରକୁ ଯିବା ପାଇଁ ଛଅ ଘଣ୍ଟା ସମୟ ଲାଗିଥାଏ ଯେମିତିକି ଆମେ ଯିବା ପାଇଁ ବହୁତ ସହଜ ରାସ୍ତା ମଧ୍ୟ ହୋଇଛି ଯିବା ପାଇଁ ସେଇଠି କାର୍ ମଧ୍ୟ ଅଛି ଅଟୋ ରିକ୍ସା ଟ୍ୟାକ୍ସି ଆମେ ଅତି ସହଜରେ ଯାଇପାରିବା ସେହି ଜାଗାକୁ ବହୁତ ମନୋରମକର ପାହାଡ଼ର ଦୃଶ୍ୟ ଦେଖିପାରିବା ଯିବା ପାଇଁ ବହୁତ ସହଜ ରାସ୍ତା ହୋଇଛି ସଡ଼କ ପରିବହନ ବି ଅଛି ଲାଇଟ୍ ସୁବିଧା ଅଛି ସେମିତି ଆଉ ଗୋଟିଏ ଜାଗା ମଧ୍ୟ ଅଛି କୁଟଗଡ଼ ପାର୍କ ଯେଉଁଟାକି ଆମ ଘରଠାରୁ ଦୁଇ ତିନି କିଲୋମିଟର ହେବ ସେଠିକି ଆମେ ଗଲାବେଳେ କୌଣସି ଏକ ଅଟୋରିକ୍ସା ଟ୍ୟାକ୍ସି ବୁକ୍ କରିକି କିମ୍ବା ବସ୍ରେ ମଧ୍ୟ ଆମେ ଅତି ସହଜରେ ଯାଇପାରିଥାଉ ସେଠିକି ଗଲାବେଳେ କୌଣସି ଅସୁବିଧା ମଧ୍ୟ ହୋଇନଥାଏ ଅଟୋରିକ୍ସାରେ ଅତି ସହଜରେ ଆମ ଘରଲୋକ ମଧ୍ୟ ଆମେ ବୁଲିବାକୁ ଯାଇପାରିଥାଉ